ଆଜ୍ଞା ସାର୍ ମୁଁ ଅନୁପମା ମଣ୍ଡଳ ହୁଁ ମୁଁ ବି ଏସ ସି ପରେ ପା ମୁଁ ବି ଏସ ସି ପା କମ୍ପଲିଟ୍ କରିସାରିକି ମୁଁ ଏତେଥର ଆପ୍ଳାଏ କଲା ପରେ କ'ଣ ମୋର କୌଣସି ଯୋଗ୍ୟତା ଥାଇ ମଧ୍ୟ କି ମୁଁ କୌଣସି କ୍ଷେତ୍ରରେ ମୁଁ ମାନେ କ'ଣ ନିଯୁକ୍ତି ପାଇପାରୁନି ହଁ ହଁ କରିସାରିଛି ଆଜ୍ଞା ଘରେ ଅଛି

ଆଜ୍ଞା ଆଜ୍ଞା ତାର ସାର୍ ଆମେ କରିବା କ'ଣ ଆଉ ତାହାଲେ ଆମେ ସାର୍ କରିବା କ'ଣ କୁହନ୍ତୁ କ'ଣ କରିବା ସାର୍ ପଢ଼ିବାକୁ ଚାହୁଁଛି କିନ୍ତୁ କ'ଣ କରିମି କ'ଣ ପଢ଼ିଲେ ଭଲ ହେବ ତାହାଲେ କୁହନ୍ତୁ ଆପଣ କ'ଣ ସାର୍ କୁହନ୍ତୁ ତାହାଲେ କ'ଣ କରିବା ସାର୍ ସାର୍ ଦେଖନ୍ତୁ ସବୁପ୍ରକାର ସାର୍ ସବୁପ୍ରକାର ତ ଟିଉସନ୍ ନେଉଛି ସବୁପ୍ରକାର ମୁଁ ପାଠ ବି ଏତେ ପଢ଼ିଛି ଆଗକୁ ନ ପାଇଲେ ମୁଁ କ'ଣ କରିବି ହେଉ ସାର୍ ଠିକ ଅଛି ଧନ୍ୟବାଦ ସାର୍